ନମସ୍କାର କେନ୍ତା ଭଲ ଅଛନ୍ତେ କେ ଆଉ ଘରେ ସମସ୍ତେ ଭଲ ଅଛନ୍ତି ତ କାନ୍ତା କେ କିନ୍ ଖୋଲୁଛନ୍ତି ଆଜ୍ଞା ହ ଆର୍ ଭଲ କରୁଛନ୍ ଯେ ସେ ଜାଗା ନା ତ ହ ଆମର ଇୟାଡ଼େ ତ ମିସ୍ତ୍ରୀମାନେ ଅଛନ୍ତି ଟିକେ ବୁଝିବାର ପଡ଼ିବ ଆଜ୍ଞା ହଏ ଭଲ ଜାଗାଟେ ତ ଖୋଲୁଛନ୍ ବୋଲେ ସେ ଜାଗା ନେ ମାର୍କେଟିଂ ବି ଭଲ ଅଛି ଆଉ ଭଲ ଆଇଡ଼ାଆ ହଁ ସେଟା ତ

ଫୋନ୍ ପେ ଆଜ୍ଞା ହଇ ବୋଲେ ଇଠନ୍ ମାର୍କେଟିଂ ନେଇ ଥିଲି ବିରିୟାନୀ ଏକା ଚଳୁଛି ନାଇ କି ନା ଆରୁ ବିରିୟାନୀ ଲୋକ ପସନ୍ଦ କରୁଛନ୍ ନା

କେନ୍ତା କରିବ ରଥଯାତ୍ରା ଦିନେ ଖୋଲିବେ କେନ୍ତା ତାହାଲେ ହଁ ହଁ ଏ କ୍ଷୀରି ପୁରି ମିଠା ସିଠା ହଏ ଭଲ କଥା ଯେ ଠିକ୍ ଅଛି ଏନ୍ତା ହେଲେ ମୁଇ ଆମର ଆଡ଼େ ତ ମିସ୍ତ୍ରୀ ଅଛନ୍ତି ଦି ଚାରିଟା ସେମାନଙ୍କ ସହ କଥା ଇଏ କରି କେତେ ରେଟ୍ ନଉଛ ପାଂଚଟା ମିସ୍ତ୍ରୀ ହଁ ଲେବର୍ ଅଛନ୍ତି ଯେ ଆମର ଗାଁରେ ଆର ସାଇଟି ଗାଁରେ ନେବି ଅଛନ୍ତି ସେ ଅଙ୍କଲ୍ ବୁଝି କରି କେତେ ରେଟ୍ ନବ କେନ୍ତା ଏନ୍ତି ସେନ୍ତି ସବୁ ବୁଝା ହବା ପଡ଼ବା

ଠିକ୍ ଅଛି ଆଜ୍ଞା ଯେ ଠିକ୍ ଅଛି ମୁଇ ଆଜି ତ ଟାଇମ୍ ବି ହେଇ ଯାଇଛି କାଲି ତାଙ୍କ ପାଖେ ଯିଇ କରିବି ମୁଇ କଥା ହେଇ କରି ନେଇ ଜେ ବୁଝିଦେବି ସବୁ କିଛି କେନ୍ତା କେନ୍ତା ରେଟ୍ ନଉଛ କେନ୍ତା ସବୁ କିଛି ଆଡ଼ଭାନ୍ସ ପତ୍ର ସବୁ ହେବା ବୋଲି ସେମାନଙ୍କ ସଙ୍ଗ କଥା ହେଇଯିବି ହଁ ଆଉ

ହଁ ହଁ ସେଟା ବି ବୁଝିବାର ପଡ଼ିବ ତାହାଲେ ଆଜ୍ଞା କାମ ଲୋକ ଡୋଗର ଛନ୍ ନାଇ ଛନ୍ଟା ଟାଇମ୍ ଗୋଟେ ହେଲା ନୂଆଁଖାଇ ଯାତ୍ରା ହଏ ଏଇଟାକୁ ତୋ ନାଁରେ ନା ଯେନ୍ତା କଲେ ବି

ଭଲ ସୁବିଧା ଅଛି ଆଜ୍ଞା

ଇନୋ ଆଗକେ ଯିବାର ଅଛି ସେ କଥା ହ ସେ ମା ମାନଙ୍କେ କହିବାର ପଡ଼ବା ସେ ମିସ୍ତ୍ରୀମାନଙ୍କ କହିବାର ପଡ଼ିବା ଯେ କି ଏ ଜାଗା ନ ଦେଖ ଅଛେ ସେଟା ତାରୁ ଆମକୁ ବଢ଼ିବାର ଅଛି ସେ ଟାଇପ୍ର ଆଗକୁ ଆଇଟମ୍ ଦରକାର ଏନ୍ତା କିନୁ

ହୁଁ ନିଜେ ହୁଏ ଏନ୍ତା ହେନା ମିସ୍ତ୍ରୀ ଥୋଡ଼େ ନାହିଁ କଲେ ହବ କି କେମତି କଥା ଠିକ୍ ନୁହେଁ ଆଜ୍ଞା ହେଉ ଠିକ୍ ଅଛି ହେଉ ଠିକ୍ ଅଛି ଆଜ୍ଞା ମୁଇ କାଲି ଯାଇ କରି ଘର ଘର କେ ବୁଝୁଛେ ଆରୁ ଆପଣଙ୍କୁ ଫୋନ୍ କରୁଛେ ହଁ ଠିକ୍ ଅଛି ଆଜ୍ଞା ହଁ ରହିଲି ଆଜ୍ଞା ହଁ